ଆଇନା କତ ଦସ୍ତାବିଜ କାହାକୁ କୁହାଯାଏ ଯେମିତି ଆମେ କେଉଁଠି କାହାର ମ୍ୟାରେଜ୍ ହୋଇଥିବ ଯେଉଁମାନେ କୋର୍ଟ୍ ମ୍ୟାରେଜ୍ କରିବାକୁ ଚାହିଁଥିବେ କିମ୍ବା ଆଉ ଜମି ଦରକାର କାହିଁକି ନା ଆଜିକାଲି ସବୁ ହେଉଛି ଏହି ପ୍ରକାର ସବୁ ଜିନିଷ ଗୁଡ଼ାକ ଦେଖାଯାଏ କେଉଁଠି ମ୍ୟାରେଜ୍ରେ ସମସ୍ତେ କେଉଁଠି ମ୍ୟାରେଜ୍ କରନ୍ତି ଏବେ ଓ କାହାର ଜମି ଦରକାର ଥିଲେ ସେମାନେ ବି କୋର୍ଟରେ ଯାଇକିନା ଥାଆନ୍ତି ତ ଏସବୁ ଗୁଡ଼ିକ କେଉଁଠି ପାଇଯିବା ତ ଏହିସବୁ ଗୁଡ଼ିକ ଆମେ କୋର୍ଟରେ ଯାଇକରିନା ସମାଧାନ କରିପାରିବା ଏହି ସମସ୍ୟାର ସମାଧାନ ସେ କୋର୍ଟରେ ହୋଇଥିବ ଆଉ ସବୁଠାରୁ କଷ୍ଟକର ସାର୍ଟିଫିକେଟ୍ ପାଇବାର ହେଉଛି ଯେଉଁମାନେ କି ଆମେ ଯେମିତି ମ୍ୟାରେଜ୍ ପାଇଁ ସାର୍ଟିଫିକେଟ୍ ଦରକାର ସେଇଟା ପାଇଁ ଟିକେ କଷ୍ଟକର ଅଛି ଆଉ ସହଜ ପାଇଁ କେମିତି ଦରକାର ମାନେ ଜମି ଜମି ଆପଣଙ୍କୁ ପାଇବାର ଅଛି ଜମି ତ ଭାଗ ଆପଣଙ୍କୁ ପାଇବାର ଅଛି ତ ସେଇଟା ଆପଣଙ୍କୁ ବହୁତ ସହଜରେ ମିଳିପାରିବ ଆଉ ଆପଣ ଯେଉଁ କାର୍ଯ୍ୟମାନ କରୁଥିବେ ତ ସେଇ କାର୍ଯ୍ୟରେ ଆପଣଙ୍କୁ ସେହି ସହଜରେ ମିଳିବାଟା ହେଉଛି ବହୁତ